ଆଲୋକ ପ୍ରଦୂଷଣ ଷ୍ଟାର ଗେଜିଂକୁ ବିଭିନ୍ନ ମାଧ୍ୟମରେ ବିଭିନ୍ନ ସ୍ତରରେ ପ୍ରଭାବିତ କରିଛି ଯେମିତି ସବୁ ଆଲୋକ ପ୍ରଦୂଷଣ ହେବା ଯୋଗୁଁ ଷ୍ଟାର ଗେଜିଂ ତା'ର ଅସ୍ତିତ୍ଵ ହରାଇ ବସେ ସେ ସଠିକ୍ ଭବରେ ଦୃଶ୍ୟମାନ ହୋଇପାରେନି ସେସବୁବହୁତ ହିଁ ମାତ୍ରାରେ ତା'ର ଚତୁପାର୍ଶ୍ଵକୁ କ୍ଷତି ପହଞ୍ଚାଇଥାଏ ମୁଁ ମୋ ଅଞ୍ଚଳରେ ସ୍ୱଚ୍ଛ ଆଶା ଆକାଶ ଦେଖିବାଟା ଅସମ୍ଭବ କାହିଁକି ନା ଆଜିକାଲି ଏତେ ମାତ୍ରାରେ ପ୍ରଦୂଷଣ ହେଉଛି ଯାହାଦ୍ୱାରା ଏସବୁ ଭାବିବା ପରିକଳ୍ପନା ମଧ୍ୟ ସ୍ପଷ୍ଟ ନକ୍ଷତ୍ରମାନଙ୍କୁ ବୁଝିବା ପାଇଁ ଆମେ ଜ୍ୟୋତିଷ ପାଖକୁ ଯାଆନ୍ତୁ ମୁଁ ସେ ତା ଯାହା ବତାଇବେ ଯାହା କହିବେ ସେସବୁକୁ ଆମେ ମାନୁ ପାଳନ କରୁ